ଦେଖନ୍ତୁ ସାର୍ କହିବାକୁ ଗଲେ ଗଣମାଧ୍ୟମ ଯେଉଁଟା ଆପଣ କହୁଛନ୍ତି ତ ସେଇଟା ବହୁତ ଦିଗ ରେ ମାନେ ବ୍ୟବହୃତ ହୁଏ ଓଡ଼ିଆ ଭାଷା ଆପଣ ଜାଣିପାରୁ ଥିବେ ଉଦାହରଣ ସ୍ୱରୂପ ପେପର୍ ହେଲା ଆଉ ଟିଭି ହେଲା ରେଡ଼ିଓ ହେଲା ସୋସିଆଲ୍ ମିଡ଼ିଆ ହେଲା ୟୁଟ୍ୟୁବ୍ ହେଲା ମୋବାଇଲ୍ ହେଲା ତ ବହୁତ ଦିଗ ରେ ଏମିତି ସବୁ ଡେଲି ନ୍ୟୁଜ୍ ହେଲେ ସାର୍ ଆଜିକାଲି ଗୁଟେ ମାନେ ଗୁଟେ ଗାଁ ଗାଁ ରେ ଗୁଟେ ବ୍ଲକ୍ରେ ଏମିତି ଗ୍ରୁପ୍ଯାକ କରୁଛନ୍ତି ଯେଉଁଟା କି ସେ ବ୍ଲକ୍ର ସେ ଗ୍ରାମର ଯେଉଁ ଗ୍ରୁପ୍ କରିଥିବେ ସେଥିର ଡେଲି ଅପଡ଼େଟ୍ଟା ଆସିଯାଉଛି ଆଉ କିଛି ଜିନିଷ୍ ସବୁ ଜିନିଷ୍ ଆର୍ ଏବେ ଦେଶ୍ ବିଦେଶର କଥା ସବୁ ଜିନିଷ୍ ଟା ନେଇକି ଆମର ଏଇ ପେପର୍ ଗୁଟେ ଜାଗାରେ ଗୁଟେ ଆଠ୍ ଦଶ ଫର୍ଦ୍ଧ ର ପେପର୍ରେ ସବୁଟାକୁ ଗୁଟେ ଠାରେ ମିଶାଇବା ସେଇଟା ସମ୍ଭବ ପର ନୁହେଁ ସାର୍ ତ ସେଥିପାଇଁ ମିଡ଼ିଆ ଅଛି ଭାଇ ମିଡ଼ିଆ ଅଛି ମାନେ ଟିଭି ଅଛି ସୋସିଆଲ୍ ମିଡ଼ିଆ ଅଛି ତ ସେମିତିକା ଆମେ ପାଉଛୁ ସବୁ ଜିନିଷ୍ ଆଉ ମେନ୍ ହେଲା ସାର୍ ରେଡ଼ିଓ ତ ଚାଲୁନି ଟେଲିଭିଜନ୍ ଚାଲୁଛି ଆଉ ପ୍ରିଣ୍ଟ ପ୍ରିଣ୍ଟ ବି ଚାଲୁନି ପେପର୍ ଫେପର୍ ଯେବେ ହେଉଛି ତାପରେ ବାକି ହେଉଛି ସୋସିଆଲ୍ ମିଡ଼ିଆ ସାର୍